ଟେକନୋଲୋଜି ଦ୍ଵାରା ସାରା ବିଶ୍ଵରେ ପରିବର୍ତ୍ତନ ଆସିଛି ଯାହା ପ୍ରମୁଖ ହେଉଛି ଚାଷ ଘର ଗମନା ଗମନ ଇତ୍ୟାଦି ଗୁଡ଼ାକରେ ଚାଷରେ ଆଗ ଲୋକମାନେ ହଳ ଲଙ୍ଗଳ ଦ୍ଵାରା ଚାଷ କରୁଥିଲେ ଆଉ ବହୁତ ସମୟ ମଧ୍ୟ ଲାଗୁଥିଲା ବର୍ତ୍ତମାନ ସେଇ ଟେକନୋଲୋଜି ପରିବର୍ତ୍ତନ ଦ୍ଵାରା ଲୋକମାନେ ଆଉ ସେଇ ପୁରୁଣା ସେଇ ହଳ ଲଙ୍ଗଳ ଆଉ ଚାଷ କରୁନାହାନ୍ତି ବର୍ତ୍ତମାନ ସେ ହାରବେଷ୍ଟର ଟ୍ରାକ୍ଟର ଇତ୍ୟାଦି ବହୁତ ଏଇ ଯନ୍ତ୍ରପାତି ଦ୍ଵାରା ଚାଷ କରୁଛନ୍ତି ଯାହା କି ବହୁତ ସହଜରେ ଆଉ ବହୁତ ଲାଭ ମଧ୍ୟ ପାଉଛନ୍ତି ଆଉ ଘର ଯେଉଁଟା ଆଗ ଘର ମାଟି ଘର ଥିଲା ବର୍ତ୍ତମାନ ପକ୍କାଘର ହେଇ ଯାଇସି ଆଉ ଘର ମାନଙ୍କ ଥିଲା ଡିବିରି ଓ ଲଣ୍ଠନ ଜାଡ଼ୁଥିଲେ ବର୍ତ୍ତମାନ ପରିବର୍ତ୍ତନ ଦ୍ଵାରା ଟେକନୋଲୋଜି ପରିବର୍ତ୍ତନ ଦ୍ଵାରା ତା ଏଲି ଇ ଡି଼ ବଲ୍ ଯେକୌଣସି ବାର୍ ଲାଇଟ ପଙ୍ଖା ଟି ଭି ଫ୍ରିଜ ଇତ୍ୟାଦି ବ୍ୟବହାର କରି ଆରାମସେ ରହିପାରୁଛନ୍ତି ଆଉ ଗୋଟେ ପରିବର୍ତ୍ତନ ହେଲା ଯାନବାହାନ ଓ ଗମନାଗମନ ଯେଉଁଟା ଆମ ଲୋକମାନେ ଚାଲି ଚାଲି ଯିବା ଆସିବା କରୁଥିଲେ ପାଦରେ ବର୍ତ୍ତମାନ ଏଇ ଟେକନୋଲୋଜି ପରିବର୍ତ୍ତନ ଦ୍ଵାରା ଲୋକମାନେ ଗାଡ଼ି ମଟର ଏପରିକି ଦୂରସ୍ଥାନକୁ ଉଡ଼ାଯାହାଜରେ ମଧ୍ୟ କମ୍ ସମୟରେ ଯାଇପାରୁଛନ୍ତି ଆଉ ଏଇଟା ଆଉ ଆଉ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ସହଜରେ କଥା ହେଇପାରୁଛନ୍ତି ଯେଉଁଟା ଦୂରଭାଷା ମୋବାଇଲ ଦ୍ଵାରା ବହୁତ ସହଜରେ ଗୋଟାଏ ଜାଗାରୁ ଥାଇକି ଆଉ ଗୋଟେ ଜାଗାରେ ଭଲସେ କଥା ହେଇପାରୁଛନ୍ତି ଫଳରେ ଲୋକଙ୍କୁ ବହୁତ ସୁବିଧା ହେଉଛି ଯେଉଁଟାକି ଏଇଟା ମୋ ଜୀବନ ଦୈନଦିନ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଛି